ମୋତେ ଯଦି ପସନ୍ଦ ଆସେ ତାହେଲେ ମୁଁ ଫୁଲ ଗଛ କହିବି ଓ ପନିପରିବା ଚାଷ କଥା କହିବି ମୋତେ ପସନ୍ଦ ଆସିବ କାରଣ ଉଁ ଫୁଲ ଗଛ ଲଗେଇଲେ ପରିବେଶ ସୁନ୍ଦର ହୋଇଥାଏ ସୁନ୍ଦର ଦେଖାଯାଇଥାଏ ଆଉ ପନିପରିବା ଚାଷ କଥା କହିଲେ ପନିପରିବା ଚାଷ କରିଲେ ସେଥିରୁ ପନିପରିବା ଆମକୁ ଭଲ ପନିପରିବା ଆମକୁ ମିଳିପାରିବ ମାନେ ବିନା କୀଟନାଶକ ଔଷଧ କିମ୍ବା କୌଣସି କ୍ଷତିକାରକ ଔଷଧରୁ ଭଲ ପନିପରିବା ଆମକୁ ମିଳିପାରିବ କିନ୍ତୁ ଫଳ କଥା ମୁଁ କହିପାରିବିନି ଫଳ ଫଳର ବହୁତ ପାଣିପାଗ ରହିଥାଏ ଯୋଉ ଫଳ କି ମାନେ ଆମ ଅଞ୍ଚଳରେ ହେଇପାରୁ ନଥିବ ସେ ଫଳ ଗଛ ଲଗେଇଲେ ତ ଅର୍ଥହାନୀ ପ୍ରାଣପୀଡ଼ା ଭଳି ହେବ ସେଥିପାଇଁ ମୁଁ ଫୁଲ ଚାଷ ଆଉ ପନିପରିବା ଚାଷକୁ ବେଶୀ ପସନ୍ଦ କରିଥାଏ ଆଉ ଯାହାଫଳରେ କି ଏତେ ପରିଶ୍ରମ ନଥାଏ ଅଳ୍ପ ପରିଶ୍ରମରେ ବି ଭଲ ଫଳ ମିଳିଥାଏ ସେଥିପାଇଁ ମୁଁ ଫୁଲ ଚାଷ ପନିପରିବା ଚାଷକୁ ବେଶୀ ପସନ୍ଦ କରିଛି ଆଉ ଫଳର ହଁ ଫଳ ଅଳ୍ପ କିଛି ଫଳ ଯେପରିକି ଆମ୍ବ ହେଲା କି ଆମକୁ ଆମ୍ବ ହେଲେ ଆମ୍ବ ହେଲେ ଭଲ କିଛି କୀଟନାଶକ ଦେବାକୁ ପଡ଼ିବ ନାହିଁ ସେଇଥିରୁ ଆମକୁ ଭଲ ଫଳ ମିଳିପାରିବ ସେଥିପାଇଁ ବେଶୀ ଆମ୍ବକୁ ପ୍ରିଫର୍ କରିବ ଆମ୍ବକୁ